ଆମ ଅଞ୍ଚଳ ଏକ ପ୍ରା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏରିଆ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏରିଆକୁ ବୁଲିବା ପାଇଁ ବହୁ ଦୂର ଦୁରନ୍ତାରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି ଏହି ପ୍ରାକୃତିକ ପ୍ରାକୃତିକ ପର୍ଯ୍ୟଟନକୁ ଯାହା ପ୍ରାକୃତିକ ପର୍ଯ୍ୟଟନରେ ବୁଲି ଆସି ସେମାନେ ନିଜର ପ୍ରାଚୀନ ସଭ୍ୟତାର କାରୁକାର୍ଯ୍ୟ ଦେଖିବା ପାଇଁ ମଲ ମତ ହେଇକି ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ହେଲେ ସେ ବି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆସିବା ପାଇଁ ଆସନ୍ତି ସେମାନେ ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ ବିଭିନ୍ନ ପୁରାତନ କାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବନେଇବା ପାଇଁ ଏଠି ଟୁର୍ ମାନେ ବନ୍ଦୋବସ୍ତ ମଧ୍ୟ ଅଛନ୍ତି ଯେଉଁ ଯେଉଁ ଟୁର୍ ଗାଇଡ଼ ରହୁଛନ୍ତି ସେମାନେ ସେମାନଙ୍କ ପ୍ରାଚୀନ ସଭ୍ୟତାର ଯାହା ସବୁ ଲେଖ ବିଧି ରହୁଛି ସେମାନଙ୍କୁ ବୁଝେଇବା ସହିତ ସେମାନଙ୍କର କାରୁକାର୍ଯ୍ୟ କାରୁକାର୍ଯ୍ୟ କେଉଁ ମସିହାରେ ହେଇଛି ତାକୁ କିଏ ବନେଇଛନ୍ତି ସବୁ ସେଥିରେ ସେମାନଙ୍କୁ ପ୍ରଭାବିତ କରନ୍ତି ସେ ବୁଲି ଆସି ପର୍ଯ୍ୟଟକମାନେ ମଧ୍ୟ ନିଜ ନିଜ ଆତ୍ମାକୁ ମଧ୍ୟ ଶାନ୍ତି କରନ୍ତି